ଆମ ଅଞ୍ଚଳରେ କୋରନା ଟୀକା ଜଣ୍ଡିସ ଟୀକା ପୋଲିଓ ଟୀକା ଲୋକମାନେ ସୁଲଭ ମୂଲ୍ୟରେ ପାଇପାରୁଛନ୍ତି ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି ଏହି ଟୀକା କିନ୍ତୁ କିଛି ଏମିତି ରୋଗ ଅଛି ଯାହା ଟୀକା ସବୁ ଅଞ୍ଚଳରେ ସୁଲଭରେ ମିଳିପାରୁ ନାହିଁ ଯେଉଁଥିପାଇଁ ବହୁତ ଲୋକ ପୀଡ଼ିତ ସଂକ୍ରମିତ ହୋଇ ମୃତ୍ୟୁ ମୂଖରେ ପଡୁଛନ୍ତି ଏହି ରୋଗମାନଙ୍କ ଟୀକା ଆଦି ସମ୍ବଳର ଅଭାବ ଯୋଗୁଁ ଏହା ତା ତା ଆମ ଅଞ୍ଚଳର ତଥା ଆମ ଆଖପାଖରେ ସୁଲଭ ଦରରେ ପହଞ୍ଚି ପାରୁନାହିଁ ତେଣୁ କରି ଆମ ଅଞ୍ଚଳରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି କୋରନା ଟୀକା ଉଁ ଜଣ୍ଡିସ ଟୀକା ପୋଲିଓ ଟୀକା ଏହିସବୁ ସେ କେନ୍ଦ୍ରରେ ଦିଆଯାଉଛି